ପୁରୀ ସହର ମୋର ପ୍ରିୟ କୋଣ ଅନୁକୋଣରେ ଜଗନ୍ନାଥ ଧାମ କହିଲେ ପୁରୀକୁ ବୁଝାଏ କିଏ ବା ନଜାଣେ ପୁରୀ ସହରକୁ ଆଉ ପୁରୀ ସହରର ଜଗନ୍ନାଥଙ୍କର ଅଭଢ଼ା କିଏ ବା ଭଲ ନପାଏ ଦେଶ ବିଦେଶରୁ ଧାଇଁ ଆସନ୍ତି ଏଇ ଜଗାକୁ ଦେଖିବାକୁ ଆଉ ତାର ଅଭଢ଼ା ଅନ୍ନ ଖାଇବାକୁ ଅଭଢ଼ା ଅନ୍ନରେ ଗୋଟେ ପ୍ରକାର ମୋହ ଥାଏ ଅନ୍ନ ଡାଲେମା ବେସର ଖଟା ଖିରୀ ଏମିତି କାହିଁ କେତେ ପ୍ରକାର ବ୍ୟଞ୍ଜନ ଛପନ ଭୋଗ ପ୍ରସ୍ତୁତ ହୁଏ ଆମ ଠାକୁରଙ୍କ ପାଇଁ ଆଉ ଆର ସୁସ୍ୱାଦୁ କହିଲେ ନଚଳେ ନା ତ ଏଥିରେ ତେଲ ମସଲାର ବ୍ୟବହାର ହୁଏ ସେଥିରେ ପୁଣି ଏତେ ସ୍ଵାଦ ଶରୀର ପାଇଁ ହିତକର କହିଲେ ନସରେ ସମସ୍ତେ ଖାଇ ଏହାକୁ ଆନନ୍ଦିତ ହୁଅନ୍ତି କେତେ ପ୍ରକାର ମିଠା ପ୍ରସ୍ତୁତ ହୁଏ ଯାହାକି ମୋର ବହୁତ ପ୍ରିୟ ଅଭଢ଼ା ଅନ୍ନ ମଧ୍ୟ ବହୁତ ପ୍ରିୟ